ମୋର ପାସ୍ପୋର୍ଟ୍ ପାଇଁ ଆବେଦନ କରିବାକୁ ଚାହୁଁଛି ଏବଂ ମୋ ପରିଚୟ ପ୍ରମାଣ ପ୍ରମାଣ ଭାବରେ ମୋର ଅଧାର କାର୍ଡ଼୍ର ଏକ କପି ଦାଖିଲ କରିବାକୁ ଚାହୁଁଛି ମୋର ମୋର ପାସ୍ପୋର୍ଟ୍ ବନାଇନି ମୋ ପାସ୍ପୋର୍ଟ୍ ବନିନି ମୋତେ ଗୋଟେ ପାସ୍ପୋର୍ଟ୍ ପାଇଁ ଦାଖିଲ କରିବାକୁ ଅଛି ସେ ପାଇଁଁ ମୋର ନିବେଦନ ଅଛି କି ମୋତେ କ'ଣ କ'ଣ ଡକ୍ୟୁମେଣ୍ଟ୍ସ ଦେବାକୁ ପଡ଼ିବ ଏବଂ ମୁଁ ଚାହୁଁଛି କି ଆପଣମାନେ କୁହନ୍ତୁ ଆଧାର୍ କାର୍ଡ଼୍ ରାସନ୍ କାର୍ଡ଼୍ ପାନ୍ କାର୍ଡ଼୍ ଆଉ କ'ଣ କ'ଣ ଲାଗେ ମୁଁ ଜାଣିନି ପାସ୍ପୋର୍ଟ୍ ସାଇଜ୍ ଫଟୋ ଆଉ କ'ଣ କ'ଣ ଦେବି ଆପଣଙ୍କମାନେ ମୋତେ ଜଣାନ୍ତୁ ମୋତେ ମୋତେ କାର୍ଯ୍ୟ ଆଧାର୍ କାର୍ଡ଼୍ କିପରି ଡାଉନ୍ଲୋଡ଼୍ କରିବି ଏଇଟା ଆପଣମାନେ ମୋତେ କହନ୍ତୁ ମୁଁ କେମିତି ତାକୁ ଦର୍ଶାଇ ପାରିବି ମୋତେ କୁହନ୍ତୁ ମୁଁ ଗୋଟେ ପାସ୍ପୋର୍ଟ୍ ଆପ୍ଲାଏ କରିବାକୁ ଚାହୁଁଛି